ପଶୁପାଳନରେ ବ୍ୟବହୃତ ହେଉଥିବା ଖାଦ୍ୟ ଗୁଡ଼ିକ ହେଉଛି ଦାନା ଘାସ ମକା ସୋୟାବିନ୍ ଖାଦ୍ୟ ଆଲଫା ଲଫା ଘାସ ଇତ୍ୟାଦି ଇତ୍ୟାଦି ସୋୟାବିନ୍ ମକା ଇତ୍ୟାଦି ଆଉ ପଶୁମାନଙ୍କଠାରୁ ଆମେ ଅଣ୍ଡା କ୍ଷୀର ମାଂସ ଇତ୍ୟାଦି ପାଇଥାଉ ଆମେ ସେମାନଙ୍କୁ ଖାଇବାକୁ ଦାନା ଦେଉ ଚୋକଡ଼ ଘାସ ଦେଉ କୁଣ୍ଡା ଦେଉ ସୋୟାବିନ୍ ଦେଉ ଏଗୁଡ଼ାକ ସବୁ ଖାଇବାକୁ ଦିଆଯାଏ ପେଜ ପାଣି ଗାଈକି ଦିଆଯାଏ